ମୁଁ ପ୍ରଥମେ ପୋଇ ରାଇ କରିଥିଲି ସେଇ ପୋଇ ରାଇରେ ସବୁ ପ୍ରକାର ପନିପରିବା ପକାଇ କରି ପୋଇ ପକାଇ କରି ରାଇ କରିଥିଲି ପକାଇ ପନିପରିବା ପକାଇ କରି ପୋଇ ପକାଇ କିରି ସୋରିଷ ବାଟଣ ଦେଇ କରି ରାଇ କରିଥିଲି କିନ୍ତୁ ମୁଁ ଜାଣିନଥିଲି ପୋଇ ରାଇରେ ପାଣି ଅଧିକା ଦିଆଯାଏ ନାହିଁ ମୁଁ ପାଣି ପୋଇ ପନିପରିବା ସବୁ ସିଝିବା ପାଇଁ ପାଣି ଅଧିକା ଦେଇ ଦେଇଥିଲି ଯାହାଫଳରେ କି ପୋଇ ରାଇ ଭଲ ହୋଇଥିଲା କିନ୍ତୁ ପାଣିଆ ହେଇଯାଇଥିଲା ଆଉ ବହୁତ ସିଝି କରି କାଦୁଆ ହେଇଯାଇଥିଲା ଘରେ ବିରକ୍ତ ହେଲେ କଲେ ପୋଇ ରାଇ କରିଛୁ ନା ପୋଇ ସନ୍ତୁଳା କରିଛୁ ତେଣୁ କରି ସେଠି ମୋତେ ବହୁତ ଖରାପ ଲାଗିଥିଲା କିନ୍ତୁ ଖାଇଲା ପରେ ସେମାନେ ତାଙ୍କୁ ପାଟିକୁ ଭଲ ଲାଗିଥିଲା କଲେ ଭଲ ଟେଷ୍ଟ ହେଇଛି ହେଲେ ସିଝି କିରି କାଦୁଅ ହେଇଯାଇଛିି ଯେଉଁଟାକି ପୋଇର କିଛି ସ୍ୱାଦ ପାଟିକୁ ଲାଗୁନାହିଁ ତେଣୁ କରି ପୋଇ ରାଇ ଘରେ ବି ସେ ମୋତେ ଜଣାଇଲେ ଯେ ପୋଇ ରାଇ କଲାବେଳେ ପୋଇରେ ଏତେ ପାଣି ଦେବ ନାହିଁ ଯେତେ କମ୍ ପାଣିରେ ପୋଇ ସିଝିଲେ ସେଟା ପାଟିକୁ ଟେଷ୍ଟ ଲାଗିବ ଆଉ ଭଲ ଲାଗିବ ମଧ୍ୟ ମୁଁ ସେଟା ଜାଣିଥିଲି ପରେ ସେବେ ପୋଇ ରାଇ କରେ ଏତେ ପାଣି ଦିଏନି କମ୍ ପାଣି ଦେଇ କରି ପୋଇ କି ସିଝାଇ କିରି ରାଇ କରିଥାଏ ସେଟା ଘର ଲୋକଙ୍କୁ ଭଲ ଲାଗିଲା ସେଇ ଅଭିଜ୍ଞତା ସେଇଥିରୁ ମୁଁ ଜାଣିଲି ଯେ ରାଇରେ ଏତେ ପାଣି ଦିଆଯାଏ ନାହିଁ